ମୋତେ ସବୁ ପ୍ରକାରର ଗଛ ଭଲ ଲାଗେ ଫୁଲ ଫଳ ଓ ପନିପରିବା ଚାଷ କରିବାକୁ ମଧ୍ୟ ମୁଁ ବହୁତ ପସନ୍ଦ କରେ ଆଉ ଗଛ ତ ସଜନା ଛୁଇଁ ଗଛ ଆମ୍ବ ଗଛ ଡାଳିମ୍ବ ଗଛ କଖାରୁ ଗଛ ଏସବୁ ବହୁତ ଚାଷ କରିଛି ଆଉ ଫୁଲ ଟଗର ଫୁଲ ମନ୍ଦାର ଫୁଲ ଜୁଇ ଗୋଲାପ କେତକୀ ଏମିତି ବିଭିନ୍ନ ପ୍ରକାରର ଫୁଲ ମୁଁ ଚାଷ କରିଛି ଆଉ ଫଳ ଆଳୁ ଲଙ୍କା ଟମାଟୋ ମଟର ଗାଜର ଏମିତି ବିଭିନ୍ନ ପ୍ରକାରର ପନିପରିବା ସବୁ ଚାଷ କରିଛି ମୁଁ କାହିଁକି ନା ଆମକୁ ବଜାରକୁ ଯିବାକୁ ପଡ଼ିବନି ଆମେ ଘରେ ହିଁ ଭଲ ଫଳ ଖାଇପାରିବୁ ଆଉ ବାହାରୁ ଆଣିଥିବା ଖାଦ୍ୟ ବହୁତ ଖରାପ ବହୁତ ଅସନା ହେଇଥାଏ ପନିପରିବା ବି କେଉଁଠି ମାଛି ବସିଥିବ କେଉଁଠି ରାସାୟନିକ ସାର ଅଧିକ ପରିମାଣରେ ଥିବ ପଚି ସଢ଼ି ଯାଇଥିବ ସେସବୁ ଖାଦ୍ୟ ବି ଆଉ ଖାଇବାକୁ ମିଳୁ ନାହିଁ କାହିଁକିନା ବାଡ଼ିରେ ବଗିଚାରେ ଆମକୁ ସବୁ ମିଳିଯାଉଛି ନା ସେଥିପାଇଁ ଚାଷ କରିବାକୁ ମୋତେ ବହୁତ ଭଲଲାଗେ